ହଁ ଶୁଭ ଭଲ ହଁ ମୁଁ ଭଲ ଅଛି ଆଉ ତୁ ଭଲ ଅଛୁ ଆଉ କ'ଣ କରୁଛୁ ଘରେ ସବୁ ଭଲ ଅଛନ୍ତି ହଁ ହଁ କ'ଣ ଏମିତି ମାନେ ଦୁଃଖରେ ଥିଲା ଭଳିଆ କହୁଛୁ ଭଲ ଅଛନ୍ତି ଆରେ ଆରେ ଚାକିରି କରୁଛୁ ପରେ ଏମିତି ପ୍ରୋବ୍ଲେମ୍ ହେଉଛି ତୁ ତ ଆଗରୁ ମୋତେ କହିନଥିଲୁ ଏ କଥା

ହଁ ତୁ ତ ଆଗରୁ ମୋତେ କିଛି କହିନଥିଲୁ ହଁ ହଁ ଆଉ ଏବେ କ'ଣ କରିବୁ ଭାବୁଛୁ ଏବେ କ'ଣ କରିବୁ ବୋଲି ଭାବୁଛୁ ମୋ ଭଳିଆ ବିଜ୍ନେସ୍ ଦୋକାନ ଫୋକାନ ଗୋଟେ ଦେଇକି

ହଁ ପରା ଦୋକାନଟେ କଲେ ନିଜ ଅଧୀନରେ ରହିବୁ ଫ୍ୟାମିଲକୁ ବି ଟାଇମ୍ ଦେଇପାରିବୁ

ଆଉ ହଁ ଏଇଠି ତ ମୁଁ ତ ପନିପରିବା ଦୋକାନ ଦେଇଛି ଆଉ ଏଠି ତ ଷ୍ଟେସନାରୀ ଦୋକାନଟା ଟିକେ ସର୍ଟ ଅଛି ଟେସନାରୀ ଦୋକାନଟା ଦେ ଏଠି କାହିଁକି ନା ଷ୍ଟେସନାରୀ ଜନିଷ ଆଣିବା ପାଇଁ ଲୋକମାନେ ସେ ଫୁଲବାଣୀ ଖଜୁରୀ ପଡ଼ା ଗଲେ ଯାଇଁ ପନ୍ଦର କୋଡ଼ିଏ ଗଲେ ଯାଇଁ ସେପଟେ ତ ଷ୍ଟେସନାରୀ ଦୋକାନଟା ଦେ ଭଲ ହେବ ଆଉ ହଁ ହଁ ଲୋ ଆସେବେନି କ'ଣ ପାଇଁ ଆହୁରି ଏଇଠୁ ତ କୋଡ଼ିଏ ତିରିଶ କିଲୋମିଟର ଯାଇକି ଷ୍ଟେସନାରୀ ଜିନିଷ ଆଣିବା ପାଇଁ ଯାଉଛନ୍ତି ତ ପାଖରେ କଲେ କାହିଁ ଆସିବେନି ଲୋକ ହଁ ଅଛି ଜାଗା ଅଛି ହେବ କଲେ ଆଉ ହଁ ସେଥିପାଇଁ ତ ହଁ ତ ବିଜ୍ନେସ୍ ଗୋଟେ କରେ ଆଉ ହଁ ମୋର ତ ଭଲ ଚାଲିଛି ଆଉ ଏଇ ଦିନକୁ କୋଡ଼ିଏ ତିରିଶ ଇନକମ୍ ହେଇଯାଉଛି ପନିପରିବା ବିକ୍ରି କରିକି ଆଉ ଚାଲିଛି ସେମିତି ଭଲ ଆଉ ହଁ ହଁ ନିହାତି ଆଉ ଫ୍ୟୁଚର୍ ପାଇଁ ତ ରଖିବାକୁ ପଡ଼ିବ ନା ହଁ ମୁଁ ଅଛି ହେଲା ତୁ ଦୋକାନ ଆରମ୍ଭ କରେ ହେଲାକି ମୁଁ ଅଛି ହେଲ୍ପ କରିବି ଆଉ ହଁ ଆସିକି ଦେଉଛନ୍ତି କମ୍ପାନୀ ଆସିକି ଦେଉଛି ପନିପରିବା ଆସିକି ଦେଉଛନ୍ତି ଆଉ ଯିବାକୁ ପଡ଼ୁନି କୁଆଡ଼େ ହଁ ସେମିତି ଆଉ ତୁ ବି ଆରମ୍ଭ କରେ ହଁ ପଇସାପତ୍ର ଯାହା ଦରକାର ହେବ ମୁଁ ସାହାଯ୍ୟ କରିବି ଆଉ ହଁ ନିହାତି ନିହାତି ସାଙ୍ଗ ହେଇକି ସାଙ୍ଗକୁ ହେଲ୍ପ କରିବୁନୁ କେଉଁ ସାଙ୍ଗ ଯେ ହଁ